ଆମ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଦୀପାବଳି ହୋଲି ଆଉ ନାମ ଯଜ୍ଞ ହୁଅ ଆଉ ଦଣ୍ଡକାୟ ହୁଏ ଆଉ ଦଶହରା ଦଶହରା ହୁଏ ଆମ ତାରାତାଣୀ ତାରାତାରିଣୀ ମୋ ବି ଅଛନ୍ତି ସେଠି ଆମର କିଛି ଦୀପାବଳି ଦଶହରାରେ ବହୁତ ବି ଖୁସି ଲାଗେ ବହୁତ ବି ଖୁସି ଲାଗେ ଦଶହରା ଦଶହରା ହୋଲି ଆଉ ଦୀପାବଳି ଦଣ୍ଡକାଳୀ ଯାତ୍ରା ଦଣ୍ଡକାଳୀ ଯାତ୍ରା ଆମର ତ ତେର ଦିନ ତେର ଦିନ ହୁଏ ତେର ଦିନ ହୁଏ ଆମର ହୋଲି ହୋଲି ବି ଆମର ଆମର ଏଇ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ବହୁତ ପର୍ବପର୍ବାଣି ବହୁତ ହୁଅ ଆମର ଆଉ ହେଉଛି କାଳୀପୂଜା କାଳୀପୂଜା ହୁଏ ଦଶହରା ଦଶହରା ଦଶହରା ହୋଲି ଦଣ୍ଡକାଳୀ ଆଉ ବହୁତ ପ୍ରକାର ପୂଜା ବିଧି କରାଯାଏ